ମୁଁ ଏମିତି ପୁସ୍ତକ ଗୋଟେ ପଢ଼ିଛି ଯେଉଁଥିରେ କି ଯୀଶୁ ଖ୍ରୀଷ୍ଟଙ୍କ ସମସ୍ତ ବିବରଣୀ ସେଇଠାରେ ସେଠାରେ ଅଛି ସେହି ବିବରଣୀ ପଢବା ଦ୍ୱାରା ମୋର ବହୁତ କିଛି ଚିନ୍ତା ଦୂର ହେଇଛି ଏବଂ ମୁଁ ବହୁତ କିଛି ଶିକ୍ଷା ମଧ୍ୟ ଅର୍ଜନ କରିପାରିଛି ଏବଂ ସେହି ବାକ୍ୟ ଦ୍ୱାରା ମୁଁ ବହୁତ କିଛି ଆଗକୁ ମଧ୍ୟ ବଢ଼ି ପାରିଛି ଏବଂ ସେହି ପୁସ୍ତକ ଦ୍ୱାରା ଅନେକ କିଛି ଅନେକ ଲୋକଙ୍କର ରୋଗ ମଧ୍ୟ ଦୂର ହେଇପାରିଛି ଏବଂ ବହୁତ କିଛି ବଡ଼ ସମସ୍ୟାରେ ମଧ୍ୟ ସମସ୍ୟାର ସମାଧାନ ମଧ୍ୟ ପାଇପାରିଛି ସେହି ପୁସ୍ତକ ଦ୍ୱାରା ଆମ ପରିବାରରେ ମଧ୍ୟ ବହୁତ କିଛି ପରିବର୍ତ୍ତନ ଆଣିଛି ଏବଂ ସେହି ପୁସ୍ତକ ଦ୍ୱାରା ଆମେ ସବୁକିଛି ଶିଖି ପାରିଛୁ ଏବଂ ସବୁକିଛି ପାଇ ପାରିଛୁ ସେହି ପୁସ୍ତକ ପଢ଼ିବା ଦ୍ୱାରା ଆମର ସବୁକିଛି ଠିକ ହେଇଛି ଏବଂ ସେହି ବାଇବେଲ ଦ୍ୱାରା ଆମେ କେତେ ଆଗକୁ ଯାଇଛୁ ଏବଂ ସବୁକିଛି ବିଷୟରେ ମଧ୍ୟ ଜାଣିପାରିଛୁ ସେଇ ବାଇବେଲ୍ ପଢ଼ିବା ଦ୍ୱାରା ଅନେକ କିଛି ଦୂର ହେଇଛି ଏବଂ ସମସ୍ୟାର ସମାଧାନ ମଧ୍ୟ ହେଇଛି ଆମ ମନରେ ଥିବା ଚିନ୍ତା ବି ଦୂର ହେଇଛି ଏବଂ ଏହି ବାଇବେଲରେ ମୁଁ ବାଇବେଲ୍ ପଢ଼ିବାରେ ବାଇବେଲ୍ ପୁସ୍ତକରେ ଯୋଗ ଦେଇଛି